ସାଧାରଣତଃ ଖେଳ ଲୋକମାନଙ୍କର ମାନସିକ ଏବଂ ଶାରୀରିକ ସୁସ୍ଥତା ନିମନ୍ତେ ଖେଳା ଯାଇଥାଏ ଏହି ଖେଳ ଦ୍ୱାରା ସମସ୍ତ ସବୁ ଏହି ଖେଳାର ଉପାୟର ଯଦି ସଠିକ୍ ରହିଥାଏ ତାହେଲେ ଏହା ଲୋକମାନଙ୍କର ଗୁଣବତ୍ତା ସକରାତ୍ମକ ଯେପରିକି ଖେଳ ସମୟରେ କୌଣସି ବ୍ୟକ୍ତି ଦ୍ଵନ୍ଦତା ଏବଂ ଦଣ୍ଡୁତା ମାନରେ ନରଖି ଭାଇଚାରା ହିସାବରେ ଖେଳିବା ଏକ ସକାରାତ୍ମକ ହୋଇଥାଏ ଯାହାଫଳରେ କି ଆମମାନଙ୍କ ମଧ୍ୟରେ ସମ୍ପର୍କ ହୋଇଥାଏ ଏବଂ ଖେଳ ସଠିକ୍ ପରିଚାଳନା ହୋଇଥାଏ ଯଦି ଆମେ ଖେଳବେେଳେ ନିଜ ନିଜ ଭିତରେ ରଗାରଗି ହେବା ସହିତ କିଛି ଅନ୍ୟକୁ ବାଧିଲା ଭଳି କଥା ଶବ୍ଦ ପ୍ରୟୋଗ କରୁ ତାହେଲେ ଆମ ଖେଳ ଉପରେ ବହୁତ ପ୍ରଭାବ ପକାଇ ପାରେ ତେଣୁ ଏସବୁ ନକରି ଆମେ ନିଜର ଭାଇଚାରା ହିସାବରେ ଖେଳିବା ହିଁ ଗୁଣବତା ଉପରେ ଖେଳିବା ହଁ ଆମର ଗୁଣମତା ଉପରେ ପ୍ରଭାବ ପକାଇପାରେ